ସରସ୍ଵତୀ ଦୋକାନକୁ ଲାଗିଛି କି ହଁ କ'ଣ ଏମିତି କେଉଁ ଜିନିଷ ରଖିଛ ସବୁ ଖରାପ ଅଛି ନାହିଁ ଅଟା ଖରାପ ଅଛି ପୋକ ବାହାରୁଛନ୍ତି ରୁଟି କରିବା ପାଇଁ ଭଲ ଲାଗୁନି ଫୁଲୁ ନାହିଁ ନାହିଁ ଡାଲି ଭଲ ନାହିଁ ଅଟା ଭଲ ନାହିଁ କିଛି ଭଲ ରଖୁନାହିଁ ଆଉ କ'ଣ ଯେ କୁହନ୍ତୁ ମାଲିକକୁ ଭଲ ମାଲ୍ ଆଣିବେ ସବୁ ଖରାପ ଅଛି ଭଲ ଜିନିଷ ଆଣିଲେ ସିନା ଭଲ ବିକ୍ରି ହୋଇପାରିବ ଡାଲି ତ ଭଲ ଲାଗୁନି ନା ସେଲ୍ଫ ଲାଇଫ୍ ଯେ ପଳାଇଯାଉଛି ଭଲ ଜିନିଷ ରଖିଲେ ସିନା ଭଲ ହେବ ଡାଲି ତ ଭଲ ଲାଗୁନି ନା ରାନ୍ଧିଲେ ସିଝୁନାହିଁ କିଛି ନାହିଁ ଭଲ ଲାଗୁନି ଖାଇବା ପାଇଁ ଭଲ ଲାଗୁନାହିଁ ପାଣି ତ ନଳକୂଅ ପାଣି ନା ସବୁ ଭଲ ପାଣି ତ ସବୁବେଳେ ସିଝିଛି ନା ଡାଲି ଖାଇବା ପାଇଁ ଭଲ ଲାଗୁଛି ନାହିଁ ଡାଲି ତ ସିଝୁନାହିଁ ମାଲିକକୁ କୁହନ୍ତୁ ଭଲ ଡାଲି ଆଣି କି ରଖିବେ ନହେଲେ କଷ୍ଟମର ଫେରିଯିବେ ନା ତେଲ ସାବୁନ ସବୁ ଟା କ'ଣ ସବୁ ଖରାପ ବାହାରୁଛି ଗୋଟିଏ କମ୍ପାନୀର ଆଉ କ'ଣ ସେ ସାବୁନ ନାହିଁ କି ଲକ୍ସ ଭିଭେଲ୍ ଡୋଭ ସାବୁନ ନେଉଛନ୍ତି ସେ କେମିତି ଫେଣ ଠିକ ସେ ବାହାରୁନାହିଁ କିଛିନାହିଁ ମାଲିକକୁ କୁହନ୍ତୁ ସବୁ ଭଲ ଭଲ ସାମାନ ରଖନ୍ତୁ ଡୋଭ ରଖନ୍ତୁ ଲକ୍ସ ରଖନ୍ତୁ କଷ୍ଟମରମାନେ କ'ଣ କମ୍ପ୍ଲେନ୍ କରିବାର ନାହିଁ ଏତେ ଖରାପ ବାହାରୁଛି ପାଣି ତ ଭଲ ଅଛି ନା କୂଅପାଣି ତ ସବୁବେଳେ ଭଲ ରହୁଛି ସାମାନ ଭଲ ଥିବା ଦରକାର ତ ସାମାନ କୁଡ଼ା ବାହାରୁଛି ଡାଲିରେ ବି ପୋକ ବାହାରୁଛି ସାବୁନରେ ବି ଦେଖିକି ଆଣନ୍ତୁ ମାଲିକକୁ କୁହନ୍ତୁ ହେଉ